ହ୍ୟାଲୋ ହଁ ମ୍ୟାଡ଼ାମ୍ ନମସ୍କାର ହଉ ବହିର ଚାହିଦା କେତେ କ'ଣ ଜାଣିପାରିବେ କି ଯେମିତିକି ଯେମିତିକି ପରିବେଶ ବିଜ୍ଞାନ ହଉ ୟ କିଛି ଚାଷ ବାବଦରେ ହଉ ୟ କିଛି ପ୍ଳାଣ୍ଟ ଲଗେଇବା ବାବଦରେ ହଉ କିଛି ବି

ଯେମିତିକି ନ ନିଟ୍ ପ୍ରିପେୟାର ପାଇଁ ମୁଁ ଯଦି କହ ହେବି କିି ନ ନିଟ୍ ପ୍ରିପେୟାର କରିବି ତ ସେଇ ବହି ଅଛି ସାଢ଼େ ପାଞ୍ଚଶହ ଛଅ ଶହ ଭିତରେ ରହିବ କି କେଉଁ କ୍ଲାସ୍ରୁ କେଉଁ କ୍ଳାସ୍ ପର୍ଯ୍ୟନ୍ତ ବହି ରଖୁଛନ୍ତି ଆପଣ

ଓ ଆଚ୍ଛା କେଉଁ ଜାଗାରେ ଆପଣଙ୍କୁ ସେଇଟା ଅଛି କହିପାରିବେ

ଆର ଆଇ ପ୍ରିପାରେସନ୍ ପାଇଁ କେଉଁ ଜବ୍ମାନେ କି କିଛି ବି ବୁକ୍ ରେଫର୍ କରିପାରିବେ ଇଂଲିଶ ମିଡ଼ିଅମ୍ ରହିଲା ରେଟ୍ କେମିତି କ'ଣ ଅଛି ଆଚ୍ଛା ଛୋଟ ପିଲାଙ୍କର ବହି ରଖିନାହାନ୍ତି ଯେମିତିକି ଯେମିତିକି ଟ୍ରାନ୍ସଲେସନ୍ ବହି ହଉ ଛୋଟ ଛୁଆମାନଙ୍କ ଆଚ୍ଛା କିଛି ଡିସକାଉଣ୍ଟ ନାହିଁ ସବୁଦିନ ଥିସି ଆଉ କିଛି ପୂଜାପର୍ବ ହେଲେ ଡିସକାଉଣ୍ଟ ଥିସି ଆଚ୍ଛା ଠିକ୍ ଅଛି ଆଜ୍ଞା ରଖୁଛି